ବିବାହରେ କନ୍ୟାମାନଙ୍କୁ ବିଭିନ୍ନ ପ୍ରକାର ଉପହାର ଦିଅନ୍ତି ଯେଉଁଭଳି ହେଲା ବେକକୁ ହାର ମଙ୍ଗଳସୂତ୍ର ତା ସହିତ କାନରେ କାନଫୁଲ ହାତରେ ବାହୁଟି ସୁନାର ଆଉ ଗୋଡ଼ରେ ପାଉଁଜି ଏଇଭଳି ବିଭିନ୍ନ ପ୍ରକାର ସୁନାର ଜିନିଷ ଭାର ଦେଇଥାଆନ୍ତି ହାତରେ ମୁଦି ମଧ୍ୟ ଦେଇଥାଆନ୍ତି ତା ପରେ ଯୌତୁକ ବିଭିନ୍ନ ପ୍ରକାର ଦେଇଥାଆନ୍ତି ଯୌତୁକ ହେଲା ଗାଡ଼ି କିଏ କେଉଁ ଗାଡ଼ି ନବ ତା ସହିତ ଫ୍ରିଜ୍ ଗଡ଼ରେଜ୍ ଡ୍ରେସିଂ ଟେବୁଲ୍ ୱାସିଂମେସିନ୍ ସୋଫା ସେଟ୍ ଆଉ ଏଇଭଳିଆ ବିଭିନ୍ନ ପ୍ରକାର ଜିନିଷ ଦେଇଥାନ୍ତି ତା ସହିତ ଟଙ୍କା ବି ମଧ୍ୟ ଦେଇଥାନ୍ତି କିଏ କେତେ ଟଙ୍କା ଡ଼ିମାଣ୍ଡ୍ କଲା କିଏ ଲକ୍ଷ କିଏ ଦୁଇ ଲକ୍ଷ ସେଇ ଭିତରୁ ସମସ୍ତେ ଭଲ ହେଇଥିଲେ ତ ଭଲ୍ ନହେଲେ ଟଙ୍କା ଡିମାଣ୍ଡ୍ କରି ଆଉ ବୋହୂ ଉପରେ ଅତ୍ୟାଚାର ମଧ୍ୟ କରିଥାନ୍ତି ଆଉ ସେଥିପାଇଁ ବୋହୂମାନେ ବହୁତ ଦୁଃଖ ଅସୁବିଧାର ସମ୍ମୁଖୀନ ହେଇଥାନ୍ତି ଆଉ ସେଥିପାଇଁ ଝିଅର ବାପ ଘର ଲୋକ ଏତେ ସବୁକଥା ଶୁଣି ଆଉ ଦୁଃଖ ସହି ନପାରି ଝିଅଟାକୁ କେଉଁ ହିସାବରେ କୁଆଡ଼ୁ ବନ୍ଧା ବିକ୍ରି କରିକି ଜମି ଫମି ବିକ୍ରି କରିକି ମଧ୍ୟ ଦେଇଥାନ୍ତି ତ ସେଥିପାଇଁ ବି ଝିଅଟାକୁ ବହୁତ୍ ବହୁତ ଯୌତୁକ ନିର୍ଯାତନା ଦେଇଥାନ୍ତି ଆଉ ସେତେବେଳେ ଝିଅଟେ ସହି ନପାରି ଅଧେ ଲୋକ ଆତ୍ମହତ୍ୟା ମଧ୍ୟ କରି ଦିଅନ୍ତି